ମୋର ପ୍ରିୟ ଖାଦ୍ୟ ହେଉଛି ପଖାଳ ଭାତ ମାଛ ଭଜା ବଡ଼ି ଚୁରା ଏବଂ ଶାଗ ଏହି ଖାଦ୍ୟକୁ ମୁଁ ଘରେ ବେଶୀ ଖାଇବାକୁ ଭଲ ପାଏ କାରଣ ମୋର ମା ତାକୁ ଭଲ ଭାବରେ ବନାଇଥାନ୍ତି ଏବଂ ତାଙ୍କର ହାତ ରନ୍ଧା ମୋତେ ଖାଇବାକୁ ଭଲ ଲାଗେ ଏବଂ ଏହି ଖାଦ୍ୟକୁ ଆମ ଘରେ ମୋର ବାପା ମା ମୋର ଭାଇ ଭଉଣୀ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି